ଗୁଟେ ହେଲେ ଅମୃତ୍ ଗଛ୍ ଗୁଟେ ଲଗାଲେ ଫଲ୍ମୂଲ୍ ଭଲ୍ ହେବା ଛାଇ ବି ହେବା ଆମ୍ବ୍ ଗଛ୍ ବି ଲଗାଲେ ଭଲ୍ ମାନେ ସୁବିଧା ହେବା ଆମ୍କୁ ଆରୁ ପୂଜାପାଠ୍ କରବାର୍ ଲାଗି ଫୁଲ୍ଗଛ୍ ମାନେ ଅଛେ କେଲା ଗଛ୍ ଅଛେ ଇ ସବୁ ଫଲ୍ମୂଲ୍ ଦେବା ଆଉ ଯେନ୍ଟା ଇ ଆମର୍ ଅନେକ୍ ଗଛ୍ମାନେ ଅଛେ ଇ ଗଛ୍ମାନ୍କେ ଆମେ ଲଗଉଛୁଁ ଆର୍ ଇଟା ସବ୍ ବଡ଼୍ ହେଇକରି ଛାଇ ବି ହେଉଛେ ଫୁଲ୍ ଗଛ୍ ମାନ୍କେ ପୂଜା ପାଠ୍ କର୍ବାର୍ ଲାଗି ଫୁଲ୍ମାନେ ବି ଫୁଟୁଛେ ଆର୍ ଖାଏବାର୍ ଲାଗି ଆମେ ଭାଜି ଶାଗ୍ ବୁନୁଛୁଁ ଭାଜି ଶାଗ୍ ବୁନୁଛୁଁ ଲଲିତା ଶାଗ୍ ବୁନୁଛୁଁ ଆଉ କୁବିମାନେ ବି ଜଗେଇଛୁଁ କୁବି ଗଛ୍ମାନେ ବି କ୍ଷେତେ ଜଗେଇଛୁଁ ଜମିନ୍ରେ ସବୁ ପ୍ରକାର ଗଛ୍ମାନେ ଆମେ ଲଗେଇଛୁଁ ଆଉ ଇ ଗଛ୍ମାନ୍କେ ଆମେ ଉନ୍ନତି ପାଉଛୁଁ ସବୁ ପ୍ରକାର୍ ଫଲ୍ ଦେଉଛେ ଆଉ ଫୁଟୁଛେ